ଆମର ରାୟଗଡ଼ା ଜିଲ୍ଲାର ସବୁ ମୁଖ୍ୟ ସାଂସ୍କୃତିକ ପର୍ବଗୁଡ଼ିକ ବହୁତ ଭଲ ଆମର ଏଠି ଧାର୍ମିକ ଆଞ୍ଚଳିକ ଜାତୀୟ ଆନ୍ତର୍ଜାତୀୟ ସବୁ ହୁଏ ଏଠାରେ ଆମର କାଳୀପୂଜା ବହୁତ ଚର୍ଚ୍ଚିତ ତା'ପରେ ରାୟଗଡ଼ାର ମହୋତ୍ସବ ଆମର ଏଠାରେ ଚର୍ଚ୍ଚିତ ତା'ପରେ ଚୈତି ମହୋତ୍ସବ ଏଗୁଡ଼ାକ ବି ଚର୍ଚ୍ଚିତ ବାହାରୁ ବାହାରୁ ଲୋକମାନେ ସବୁ ଆସନ୍ତି ଏହାକୁ ଦେଖିବା ପାଇଁକି ଏବଂ ରାୟଗଡ଼ା ଲୋକମାନେ ଆମର ଏଠାରେ ଯେତିକି ଅଛନ୍ତି ସେମାନେ ବି ବହୁତ ଉତ୍ସାହିତ ଏଇ ପର୍ବ ଗୁଡ଼ିକୁ ସବୁ ଯିବା ପାଇଁକି ଏବଂ ଘରେ ଗୋଟେ ଖୁସି ବାସି ରୁହେ ଏଗୁଡ଼ାକ ସବୁ ଆମର ମହୋତ୍ସବ ଦେଖିକି